ଗ୍ରାମୀଣ କୃଷିରେ କୁଶଳୀ ଶ୍ରମିକମାନଙ୍କୁ ଖୋଜିବା ବହୁତ କଷ୍ଟକର ବ୍ୟାପାର କାହିଁକିନା ଯେଉଁମାନେ ଛୋଟ ଛୋଟ ଗ୍ରାମୀଣ ଗ୍ରାମରେ ମାନେ ଚାଷବାସ କରିକି କୃଷି ଜୀବିକା ଅର୍ଜନ କରୁଛନ୍ତି ସେମାନେ ବର୍ତ୍ତମାନ କୃଷିରେ ଆଉ ଦୁଇ ପଇସା ରୋଜଗାର କରିପାରୁନାହାଁନ୍ତି ଠିକ୍ସେ କାହିଁକିନା ସେମାନେ ତ ଦୂରିଆକୁ ପଳେଇ ଯାଉଛନ୍ତି କାମ କରିବା ପାଇଁ ସେଠାରେ ଅଧିକା ପଇସା ମିଳୁଥିବାରୁ ସେମାନେ ଚାଷ ଛାଡ଼ି ସେମାନେ ବାହାରେ ଯାଇ କୃଷି କାମ କରୁଛନ୍ତି ବା ଶ୍ରମିକ ଭାବରେ ସେପଟେ ଅଧିକା ମଜୁରି ସେମାନେ ଖଟୁଛନ୍ତି ତେଣୁ ଆଜ୍ଞା ଚାଷ ପାଇଁ ଲୋକ ଠିକ୍ ଟାଇମ୍ରେ ମିଳିବା ବହୁତ କଷ୍ଟ ବର୍ଷା ଧର ହେଇଗଲା ଆମର ଚାଷ ଆରମ୍ଭ କରିବା ସେହି ପିରିୟଡ଼୍ରେ ଲୋକ ସବୁ ଯିଏ ଯାହାର କାମରେ ବ୍ୟସ୍ତ କିମ୍ବା ଯିଏ ଯାହାର ଯେମିତି ବାହାରକୁ ପଳେଇ ଯାଉଛନ୍ତି ତେଣୁ କୃଷି କରିବା ବହୁତ କଷ୍ଟକର ବ୍ୟାପାର ହେଇଗଲା ବର୍ତ୍ତମାନ ସେ ଜିନିଷଟାକୁ ବଜାୟ ରଖିବାପାଇଁ ହେଲେ ଆମକୁ ଯେଉଁ ମଜୁରି ମିଳୁଛି ସେ ମଜୁରିର ମୂଲ୍ୟ ବହୁତ କମ୍ ତେଣୁ ଲୋକମାନେ କୃଷି ଛାଡ଼ି ବାହାରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ନହେଲେ ତାଙ୍କର ଘର ଚଳିବ କେମିତି ପିଲାମାନେ ଅଛନ୍ତି ଘରେ ଅଛନ୍ତି ଜଣେ ମଣିଷ ଧର ଖଟିବ ଆଉ ତିନିଜଣ ବସିକି ଖାଉଛନ୍ତି ପିଲା ଦୁଇଜଣ ଧର ବୁଢ଼ା ଥିବେ କି ବୁଢ଼ୀ ଥିବେ କି ସ୍ତ୍ରୀଲୋକ ଥିବେ ତେଣୁ ଆଜିକାଲି ଚାଷରେ ସେମିତି କିଛି ଫାଇଦା ନାହିଁ ବୋଲି ଲୋକ ପଳେଇଯାଉଛନ୍ତି ବାହାରକୁ ତ ଆଜିକାଲି ଦିନ ମଜୁରିଆଙ୍କର ମଜୁରି ଯେମିତି ଆମର ଗ୍ରାମରେ ବର୍ତ୍ତମାନ କୃଷିରେ ପୁଅମାନଙ୍କର ମଜୁରି ହେଇଛି ଦୁଇଶହ ଟଙ୍କା ଅଢ଼େଇଶହ ଟଙ୍କା ଝିଅମାନଙ୍କର ଦୁଇଶହ ଟଙ୍କା ତ ସେମାନେ ଯଦି ବର୍ତ୍ତମାନ ଅଟୋ ସାହାଯ୍ୟରେ ବାହାରକୁ ଚାଲିଯାଉଛନ୍ତି ସେଇଠି ଭଡ଼ା ଦେଇକରି ବି ଚାରିଶହ ପାଞ୍ଚଶହ ଟଙ୍କା ରୋଜଗାର କରି ସେମାନେ ଆଣିପାରୁଛନ୍ତି ତ ଗାଁ ଗହଳିରେ ତ ଛୋଟ ଚାଷୀମାନେ ସେତେ ପଇସା ଦେଇପାରିବେନି ତେଣୁ ସେଥିପାଇଁ ଚାଷ ଲୋକମାନେ କରିବାପାଇଁ ଗାଁରେ ନାରାଜ ହେଇଯାଉଛନ୍ତି ତେଣୁ ଏଇ ଚାଷ କେମିତି ଚାଲିବ ସେ ବାବଦକୁ ଯଦି ସରକାର ଆମକୁ କିଛିଟା ସାହାଯ୍ୟ ଦିଅନ୍ତେ ବା ମଜୁରୀର ହାର ବୃଦ୍ଧି କରନ୍ତେ ତେବେ ଆମେ ବାହାରକୁ ନ ଯାଇ ନିଜେ ରୋଜଗାର କରି ଚାଷ କାମ କରି ଆମେ ନିଜେ ଚଳିବା ସହିତ ସହିତ ଆମେ ଦେଶକୁ ବି ଚଳେଇବା ପାଇଁ ସାହାଯ୍ୟ କରିପାରିବୁ